ଭାରତ ଏପରି ଏକ ଦେଶ ଯେଉଁଠିକି ବିଭିନ୍ନତା ଭିତରେ ଏକତା ଏଠାରେ ରହିଥାଏ ଆମ ଭାରତରେ ବି ଚାରି ଦିଗରେ ଚାରି ପ୍ରକାର ରାଜ୍ୟ ଅଛନ୍ତି ଏବଂ ଭାରତରେ ଖାଦ୍ୟ ଖାଇବାର ଶୈଳୀ ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ମଧ୍ୟ ଭିନ୍ନ ଅଟେ ଆଉ ପ୍ରକାର ଭେଦର ଯଦି ଦେଖିବା ଖାଦ୍ୟର ପ୍ରକାର ମଧ୍ୟ ବିଭିନ୍ନତା ଅଟେ କାରଣ ପୂର୍ବ ଭାରତରେ ଲୋକମାନେ ଯାହା ଖାଆନ୍ତି ପଶ୍ଚିମ ଭାରତରେ ଲୋକମାନେ ଅନ୍ୟ ଖାଦ୍ୟ ଖାଆନ୍ତି ସେଇଭଳି ଦକ୍ଷିଣ ଭାରତରେ ଲୋକମାନେ ଯାହା ଖାଆନ୍ତି ଉତ୍ତର ଭାରତରେ ଲୋକମାନେ ଅନ୍ୟପ୍ରକାର ଖାଦ୍ୟ ଖାଆନ୍ତି ଯଦି ଦେଖିବା ଦକ୍ଷିଣ ଭାରତରେ ଖାଦ୍ୟ ଲୋକମାନେ କମ୍ ଆମିଷ ଖାଦ୍ୟ ଖାଉଥିଲା ବେଳେ ଉତ୍ତର ଭାରତରେ ଲୋକମାନେ ଅଧିକ ଆମିଷଯୁକ୍ତ ଖାଦ୍ୟ ଖାଆନ୍ତି ସେଇଭଳି ପୂର୍ବ ଭାରତରେ ଯେହେତୁ ଅଧିକ ନଦୀ ଏବଂ ସମୁଦ୍ର ରହିଛି ସେଠାରେ ଲୋକମାନେ ବିଭିନ୍ନ ପ୍ରକାର ସାମୁଦ୍ରିକ ମାଛ ଖାଇବାପାଇଁ ବେଶୀ ପସନ୍ଦ କରିଥାନ୍ତି ତେଣୁ ବ୍ୟଞ୍ଜନ ଭିତରେ ଯଦି ଦେଖିବା ଆମ ଓଡ଼ିଶା ଆଉ ପଶ୍ଚିମବଙ୍ଗରେ ଲୋକମାନେ ଭାତ ଡାଲି ତର୍କାରୀ ରୁଟି ପୁଲାଉ ଖେଚୁଡ଼ି ପଖାଳ ଭାତ ଖାଇବାପାଇଁ ପସନ୍ଦ କରିଥାନ୍ତି ସେଇଭଳି ଆମ ଦୈନନ୍ଦିନ ଜୀବନରେ ଯଦି ଖାଦ୍ୟ ତିଆରି ଦେଖିବା ତେବେ ଦୈନନ୍ଦିନ ଜୀବନରେ ଖାଦ୍ୟ ତିଆରି ବେଳେ ବିଭିନ୍ନ ପ୍ରକାର ମସଲା ବ୍ୟବହୃତ ହୋଇଥାଏ ସେ ମସଲା ଭିତରେ ପିଆଜ ରସୁଣ ଅଦା ଫୁଟଣ ଜିରା ଲଙ୍କା ଏ ସବୁ ଜିନିଷ ମସଲା ଆକାରରେ ବ୍ୟବହାର ହୋଇଥାଏ ଆଉ ସେଇ ଯୋଉ ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀକୁ ଏ ସବୁ ମସଲା ଭଲକରି ଭଲକରି ରାନ୍ଧିବାପାଇଁ ପ୍ରେରଣା ଯୋଗାଇଥାଏ ତେଣୁ ଆମ ଖାଦ୍ୟ ଖାଇବାର ଶୈଳୀ ଖାଦ୍ୟ ପ୍ରସ୍ତୁତ କରିବାର ଶୈଳୀ ବିଭିନ୍ନ ରାଜ୍ୟଠାରୁ ଅଲଗା ଅଟେ ଆଉ ଅନ୍ୟ ରାଜ୍ୟରେ ଯଦି ଦେଖିବା ସେମାନେ ମଧ୍ୟ ତାଙ୍କ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଏବଂ ଘରେ ଘରେ ଖାଇଥାନ୍ତି